ମୋର ପ୍ରିୟ ଇଣ୍ଡୋର୍ ଗେମ୍ ଗୁଡ଼ିକ ହେଲା କ୍ୟାରମ୍ ବୋର୍ଡ଼ ଲୁଡ଼ୋ ତାସ୍ ସାଧାରଣତଃ ମୋତେ କ୍ୟାରମ୍ ବୋର୍ଡ଼ ଖେଳିବାକୁ ବହୁତ ଭଲ ଲାଗେ କାରଣ ଏହି ଖେଳରେ ଏହି ଖେଳ ସାଧାରଣ ଝିଅମାନେ ବହୁତ ମାତ୍ରାରେ ଖେଳିଥାନ୍ତି ଏଇ ଖେଳ ସ୍କୁଲ୍ରେ ଏ ଏହି ଖେଳର ସ୍କୁଲ୍ରେ ସାଧାରଣତଃ ଏହି ଖେଳ ଏହି ଖେଳର ପ୍ରତିଯୋଗିତା ମଧ୍ୟ ହୋଇଥାଏ ତିନି ଚାରି ଜଣ ବସି ଖେଳିଥାନ୍ତି ଏ ଖେଳ ଖେଳିବାକୁ ବହୁତ ମଜା ଲାଗେ କାରଣ ଖେଳର ହାର ଜିତ୍ ଥାଏ ଲୁଡ଼ୋ ଲୁଡ଼ୋ ସାଧାରଣତଃ ପୁଅମାନେ ବହୁତ ଖେଳିଥାନ୍ତି ଝିଅମାନେ ବି ମଧ୍ୟ ଖେଳନ୍ତି ଲୁଡ଼ୋ ଖେଳିବାକୁ ବହୁତ ଭଲ ଲାଗେ ଲୁଡ଼ୋରେ ମଧ୍ୟ ତିନି ଚାରି ଜଣ ବସି ଖେଳିଥାନ୍ତି ଲୁଡ଼ୋରେ ମଧ୍ୟ ହାର ଜିତ୍ ଥାଏ ଲୁଡ଼ୋରେ ସାପ ସିଡ଼ି ଥାଏ ବହୁତ ମଜା ଲାଗେ ଖେଳିବାକୁ ଲୁଡ଼ୋ ଆମେ ଆମ୍ବ ଗଛ ତଳେ ବସି ଖେଳୁ ଏବଂ ତାସ୍ ତାସ୍ ସାଧାରଣତଃ ଘରେ ଖେଳୁ ବାହାରେ ମଧ୍ୟ ଖେଳୁ ଭାଇ ଭଉଣୀଙ୍କ ସହ ବସି ତିନି ଚାରି ଜଣ ମିଶି ଖେଳୁ ବହୁତ ମଜା ଲାଗିଥାଏ ପଇସା ମଧ୍ୟ ରଖିଥାଉ ଥାଉ ଏହି ତିନୋଟି ହେଲା ମୋର ପ୍ରିୟ ଖେଳ ମୁଁ ବେଶୀ କିଛି କହି ପାରିବିନି